ଆମ ଅଞ୍ଚଳରେ ଆଗରୁ ଆମ ଅଞ୍ଚଳ ର କିଛି ଲୋକ ଧର ଗରିବ ଲୋକମାନଙ୍କୁ ଯେମିତି କିଛି ଗୋଟିଏ ବଡ଼ ରୋଗ ହେଉଥିଲା ସେ ରୋଗରୁ ସେ ଟ୍ରିଟ୍ମେଣ୍ଟ କରିପାରୁନଥିଲେ କାହିଁକିନା ତାଙ୍କ ପାଖରେ ଏତେ ଅର୍ଥବଳ ନଥିଲା ତ ସେ ରୋଗୀଟି ମଧ୍ୟ ସେବା ନ ମାନେ ସେବା ନପାଇକି ମୃତ୍ୟୁମୁଖରେ ପଡ଼ୁଥିଲା କିନ୍ତୁ ଏବେ କ'ଣ ହେଉଛି ନା ଗଭର୍ଣ୍ଣମେଣ୍ଟ ତରଫରୁ ଯେଉଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ଦେଇଛନ୍ତି ଗଭର୍ଣ୍ଣମେଣ୍ଟ ଦେଇଛନ୍ତି ସେଥିଲାଗି ଗରିବ ଲୋକଟି ହେଲେ ମଧ୍ୟ ଯେଉଁ ବଡ଼ ବଡ଼ ମେଡିକାଲକୁ ଯାଇପାରୁଛନ୍ତି ଆଉ ନିଜର ରୋଗକୁ ମଧ୍ୟ ସେ ଭଲ କରିପାରୁଛନ୍ତି ସେ ସମ୍ପୂର୍ଣ୍ଣ ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ ମାଧ୍ୟମରେ ହେଉଛି ବଡ଼ ବଡ଼ ମେଡିକାଲମାନେ ସେ ଆମକୁ ଆଉ ହାତରୁ ପଇସା ଖର୍ଚ୍ଚ କରିବାପାଇଁ ପଡ଼ୁନାହିଁ ସେହି ବିଜୁ ସ୍ୱାସ୍ଥ୍ୟ କାର୍ଡ଼୍ରେ ସେମାନେ ଟ୍ରିଟ୍ମେଣ୍ଟ ହୋଇପାରୁଛନ୍ତି ଆଉ ଗାଁ ଗହଳିରେ ଯେମିତି ଆଗରୁ ଛୋଟ କୌଣସି ରୋଗୀ ସେବାର ସୁବିଧା ନଥିଲା ତ ସେମାନେ ଯାଉଥିଲେ ଦୁଇ ତିନି କିଲୋମିଟର ଗଲାପରେ ଗୋଟିଏ ମେଡିକାଲକୁ ଯାଉଥିଲେ ଟ୍ରିଟ୍ମେଣ୍ଟ ହେବାପାଇଁ ଏବେ ଆଉ ସେ ଅସୁବିଧାଟା ନାହିଁ ଗାଁ ଗାଁରେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାହେଲାଣି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଖୋଲାହେଲାଣି ଆଉ ଟିକିଏ କିଛି ହେଲାମାନେ ଲୋକମାନେ ଆଗରୁ ଯେମିତି ଜଡ଼ିବୁଟି ବ୍ୟବହାର କରିକରି ଭଲ ହେଉଥିଲେ ସେସବୁ ଆଉ ସେମାନେ ଏବେ ବ୍ୟବହାର କରୁନାହାନ୍ତି ଟିକିଏ କିଛି ହେଲାମାନେ ଯାଇକି ମେଡିକାଲରେ ଦେଖାଉଛନ୍ତି ବା ଡକ୍ଟରମାନଙ୍କର ସୁବିଧା ରୋଗୀ ଯେଉଁ ରୋଗରୁ ଉପଶମ ପାଉଛନ୍ତି ସେମାନେ